ହେଲୋ ଡ୍ରାଇଭର ଭାଇ ମୁଁ କାଲି ତୁମର ଲାଗିପୁର ନିରାପଦରେ ପହଞ୍ଚିଲି ମୁଁ ତୁମର ଗାଡ଼ିରେ ଆସିଥିଲି ଆସିଲାବେଳେ ମୋତେ ଡର ବହୁତ ଲାଗିଲ ହେଲେ ତୁମେ ମୋତେ ନିରାପଦରେ ପହଞ୍ଚେଇ ଦେଇଥିଲ ସେଥିି ଲାଗି ବହୁତ ବହୁତ ଧନ୍ୟବାଦ ଭାଇ ମୋ ତୁମ ଲାଗି କାଲି ଏତେ ରାତିରେ ଭଲରେ ଘରେ ପହଞ୍ଚି ଯାଇଥିଲି ତୁମେ ବହୁତ ଭଲ ଭଲ ଲୋକ ବି ଥିଲ ଭାଇ ତୁମର ସବୁ ଲୋକ ବି ଭଲ ହେଲେ ସେତେବେଳେ ଏ ଦୁନିଆରେ ସବୁ ଝିଅମାନେ ଭଲରେ ପହଞ୍ଚି ପାରନ୍ତେ ଆଉ ରାତିରେ ବି ବୁଲି ପାରନ୍ତେ ସବୁ ଝିଅମାନେ ରାତି ବି ସବୁଦିନେ ଯାଇ ପାରିବେ ତୁମର ଗାଡ଼ିରେ ବହୁତ ଭଲ ଥିଲା ତୁମେ ଟିକେ ଖାଲି ଧୀରେ ଧୀରେ ଗାଡ଼ି ଚଲାଉଥିଲ ଗାଡ଼ି ଧୀରେ ଧୀରେ ଚଲାଇଲେ ବହୁତ ଭଲ ଭାଇ ତୁମକୁ ବହୁତ ବହୁତ ଧନ୍ୟବାଦ ଭାଇ ମୁଁ ତୁମର ଲାଗି କାଲି ରାତି ଭଲରେ ଘରେ ପହଞ୍ଚି ପାରିଲି